ଆମ ଅଞ୍ଚଳର ପ୍ରାୟତ ସିଲେଇବା ପାଇଁ ବା ଯେକୌଣସି ଟେଲର୍ ମେସିନ୍ ବା ନିଜ ହାତରେ ନିଜ ଖଟ କିମ୍ବା ନିଜ ବାଉଁଶରେ ତିଆରି ହୋଇଥିବା କିଛି ଧାନ ବୁଣିବା ପାଁଇ ଏବଂ କିଛି ପାତିଆଗୁଡ଼ାକ ହୁଏ ଏବଂ ଖାଇବା ପାଇଁ ବୋଲି ଯେକୌଣସି ପତ୍ରକୁ ମଧ୍ୟ ବୁଣାଯାଏ ଏବଂ ଖଲିପତ୍ର ମଧ୍ୟ ତିଆରି କରାଯାଏ ଯେଉଁଥିରେ କି ଭୋଜି କିମ୍ବା ଯେକୌଣସି ଫେଷ୍ଟିଭାଲ୍ରେ ୟୁଜ୍ କରାହୁଏ ଏବଂ ବୁଣାବୁଣି ଆକାରରେ ଦେଖିବାକୁ ଗଲେ ବାଉଁଶ ପତିଆ କରାହୁଏ ବାଉଁଶ ପାତିଆରେ ବହୁତ ପ୍ରକାର ଧାନ କାଢ଼ିବା ପାଇଁ ଏବଂ ଧାନ ଶୁଖେଇବା ପାଇଁ ମାଣ୍ଡିଆ ଶୁଖାଇବା ପାଇଁ ୟୁଜ୍ କରାହୁଏ ଏବଂ ବହୁତ ବଡ଼ ବଡ଼ ବରଡ଼ା ଟାଇପ୍ କରିକି ସେଥିରେ ପୁଣି ବହୁତ ଆମ୍ବର ଆମ୍ବ ଆଚାର କରାହୁଏ ଏବଂ ନିଜ ରୋଷେଇ କରି ଖାଇବା ପାଇଁ ମଧ୍ୟ ୟୁଜ୍ ହୁଏ ଏବଂ ବହୁତ ପ୍ରକାର ସାମଗ୍ରୀ ରଖିବା ପାଇଁ ମଧ୍ୟ ବଡ଼ ବଡ଼ ଜାଗା କରନ୍ତି ବାଉଁଶରେ ବୁଣିକି ସେହିଟାକୁ ବୁରୁଡ଼ା କୁହାଯାଏ ଏବଂ ଏହି ପ୍ରକାର ବହୁତ ପ୍ରକାରର ଜିନିଷ ଆମଏହି ରାୟଗଡ଼ା ଡିଷ୍ଟ୍ରିଟ୍ ବା ନିଜ ଓଡ଼ିଶାରେ କରାହୁଏ ଏବଂ ସେଇ କରିବା ଦ୍ଵାରା କଣ ହୁଏନା ଆମକୁ ବାହାର ଜିନିଷ କିଣିବାକୁ ପଡ଼େନି ଯେଉଁଥିରେ ପ୍ଲାଷ୍ଟିକ୍ ଷ୍ଟିଲ୍ ଗୁଡ଼ାକ କିଣିବାକୁ ପଡ଼େନି ସେଇ ବୁଣିବା ଦ୍ଵାରା ବାଉଁଶ ପାତିଆ ବୁଣିବା ଦ୍ୱାରା ଆମକୁ ବହୁତ ଉପକାର ହୁଏ